ଜୀବଜନ୍ତୁଙ୍କ ଯତ୍ନ ନେବା ପାଇଁ ପ୍ରାକୃତିକ ଜୈବିକ ପଦ୍ଧତି ଏ ଏବଂ ବୟସ୍କମାନଙ୍କ ଠାରୁ ବୟସ୍କମାନଙ୍କ ଠାରୁ ଆମେ ଶିଖିଛୁ ଯେ ଯେ ଜୀବମାନେ ଗାଈଗୋରୁଙ୍କୁ ଯଦି ଫାଟୁଆ ରୋଗ ହୁଏ ଗୋଡ଼ରେ ଫାଟୁଆ ରୋଗ ହେଲେ ତା' ଗୋଡ଼ରେ କିରୋସିନ ଆଉ ଗନ୍ଧକର୍ପୂର ଦେଇକି ତାକୁ ବାନ୍ଧି ବୁନ୍ଧି ଦେଲେ ତା'ର ଫାଟୁଆ ରୋଗ ଭଲ ହୁଏ ପାଟିରେ ଯଦି ଘା ହେଇଥାଏ ଏଁ ଗାଈର ପାଟିରେ ଘା ହୋଇଥିଲେ ତାକୁ ହେଟା କି ପାଣି ଗୋଟେ ହେଉଛି ପଟାସ୍ ପାଣି ତାକୁ ଦେଲେ ଗରମ କରିକି ପଟାସ୍ ପାଣି ଦେଲେ ସେ ଭଲ ହେଇଯାଏ ଆଉ ବୟସ୍କମାନଙ୍କ ଠାରୁ ଆମେ ଏତିକି ଶିଖିଛୁ କୁକୁର ମାନଙ୍କର ଯଦି ହେଉଛି ଇଏ ହେଇଥାଏ ତାଙ୍କ ଚର୍ମ ଝଡ଼ି ପଡ଼େ ତାଙ୍କୁ ଚର୍ମରୋଗ ହୁଏ ଚର୍ମ ତାଙ୍କ ଚୁଟି ସବୁ ଝଡ଼ିପଡ଼େ ସେଇଠି ଆମେ ହଳଦୀ ତା'ଦେହ ମୁଣ୍ଡ ମାରିଦେଲେ ତା'ଦେହ ମୁଣ୍ଡ ଭଲ ହେଇଯାଏ